ମାଛ ଧରିବା ଦ୍ୱାରା ଇଲେକ୍ଟ୍ରି ଲଗାଇ ମାଛ ଧରିବା ଦ୍ୱାରା ବହୁତ ଭୁଲ ଧାରଣା ଥାଏ ସେଥିପାଇଁ ଏହି ମୁଁ ଏ ଧାରଣାକୁ ଖଣ୍ଡନ କରିବାକୁ ଚାହୁଁଛି